ହେଲୋ ଆପଣ ରମାଦେବୀରୁ କହୁଛନ୍ତି କି ଆଉ ମୁଁ ମେଡ଼ିକାଲ୍ ଯାଇଥାଆନ୍ତି ଟିକେ ଆଉ

ଆଜ୍ଞା ଷ୍ଟୋନ୍ ଅପରେସନ୍ ପାଇଁ ଷ୍ଟୋନ୍ ଅପରେସନ୍ ପାଇଁ କେତେ ଟଙ୍କା ନେଉଛନ୍ତି ଷ୍ଟୋନ୍ ଅପରେସନ୍ ପାଇଁ କେତେ ଟଙ୍କା ନେଉଛନ୍ତି ଷ୍ଟୋନ୍ ଅପରେସନ୍ ପାଇଁ ପ୍ରାୟ କେତେ ଟଙ୍କା ପଡ଼ିବ ମାନେ କେତେ ପଇସା ଖର୍ଚ୍ଚ ହେବ ଆଜ୍ଞା ଅଛି ବିଜୁ ସ୍ୱାସ୍ଥ୍ୟ କାର୍ଡ଼

ଆମେ ଆଗରୁ ଥରେ ଯାଇଥିଲୁ ଯେ ଜଣେ ସେଠି ମାନେ ଶୋଇବା ପାଇଁ ମାନେ ପାଇଲେନି ଅପରେସନ୍ ହେବାର ଟିକେ ମାନେ ଇଏ ହେଲା ଅସୁବିଧା ହେଲା

କେତେବେଳେ ମାନେ ସାର୍ କେତେବେଳେ ଆସିବେ ପଛରେ ସାର୍ ଛୁଟିରେ ଅଛନ୍ତି ନାଁ ଏବେ ଅଛନ୍ତି ମେଡ଼ିକାଲରେ ଛୁଟିରେ ଅଛନ୍ତି କେବେ ଛୁଟିରୁ ଆସିବେ କେବେ ଛୁଟିରୁ ଆସିବେ କେବେ

ବ୍ଲଡ଼ ପ୍ରେସର ପାଇଁ କେତେ ଭଳିଆ ପଇସା ପଡ଼ିବ ଆଉ କେଉଁ ଡକ୍ଟର ଅଛନ୍ତି କି ଷ୍ଟୋନ୍ ଅପରେସନ୍ ପାଇଁ ଡକ୍ଟର ଅଛନ୍ତି କି ଆଉ କେତେ ଆଉ କେତେ ମାନେ ପଇସା ପଡ଼ିବ ଆଉ ଟେଷ୍ଚ ଟେଷ୍ଟ କରିବା ପାଇଁ ମାନେ ମେଡ଼ିକାଲ ଟେଷ୍ଟ ହେବ ନାଁ ନାଁ ବାହାରୁ ନାଁ ସେଇଠି ଅଛିନା ବାହାରୁ ମାନେ ମେଡ଼ିକାଲରୁ କାଳେ ପ୍ରାଇଭେଟ୍ ମେଡ଼ିକାଲ ହେଉ କି ଦୋକାନ କି ବାହାରେ ଯେଉଁଠି ଥିବ ସେଠି ଟେଷ୍ଟ କରନ୍ତି କି

ହଉ ଠିକ୍ ଅଛି ଆମେ ଦୁଇ ଦିନ ପରେ କଲ କରି ଯିବି ଆଉ ଆଜ୍ଞା ହଉ ହଉ ତାହେଲେ ହଉ ଠିକ୍ ଅଛି ମୁଁ କାଲି ପହଞ୍ଚିଯିବି ହଉ ହଉ ମୁଁ କଲ କରିବି